ଏଟିଏମ୍ ସୁବିଧା ହେବର୍ନୁ ଖୋବ୍ ଭଲ୍ ହେଇଛେ ହେଲେ ପାଠ୍ ନାଇ ପଢ଼୍ଲା ଲୋକ୍ ଆର୍ କାଁ କର୍ବେ ପାଠ୍ ନାଇ ପଢ଼୍ଲା ଲୋକ୍ କା'ଯେ ଟିକେ ବହୁତ୍ ଅସୁବିଧା ହେଇଯାଉଛେ କା'ଯେ ସେ ଲୋକ୍ କିଛି ବୁଝି ନି ପାରୁଛେ କିଛି ନି କାଁ କର୍ବେ କାଁ ଯେ ଯେନ୍ ଟିକେ ପାଠ୍ ପଢ଼ିଛେ ସେ ଏକା ଉଠିଉଠା ପାରୁଛେ କା'ଯେ ଏଟିଏମ୍ ଦେଖ ପାଠ୍ ନାଇ ପଢ଼୍ଲାରୁ ଗୁଟେ ଲୋକ୍ ଯିବା ଏଟିଏମ୍ ବେଲେ କେନ୍ତା କର୍ବା ବା ସେଥିକାଯେ ଆରୁ ହେଲା ବେଲେ ଏଟିଏମ୍ ନେ ନେଇ ପଢ଼୍ଲା ଲୋକ୍ ଯିବା ତିନ୍ ଚାଏର୍ ଥର୍ ମାରିଦେବା ଉଠେଇ ନାଇ ପାର୍ଲେ ଆରୁ ଗୁଟେ ଅସୁବିଧା ସେଥିର୍ ଗନେ କା'ଯେ କିନି ନାଇ ପାଠ ପଢ଼ା ଲୋକ୍ ନିହାତି ଆର୍ ଦେଖ୍ଲା ବେଲେ ପାଠ୍ ନାଇ ପଢ଼୍ଲା ଲୋକ୍ର୍ କାଁ କର୍ବେ ପାସ୍ବୁକ୍କେ ଯିବେ ଆର୍ ହାତ୍ ଚିହ୍ନ ଦେବେ ତା'ର୍ କାଁ କର୍ବେ ଆମର୍ ବାପା ବି ଥରେ ଯାଇଥିଲା ଏଟିଏମ୍ରେ ପଇସା ଉଠେଇ ନେଇ ଜାଣ୍ଲା କାଁ କର୍ବା ଦୁଇ ଥର୍ ତିନ୍ ଥର୍ ମାରି ଦେଲା ଲାଷ୍ଟ୍କେ ଦିନେ ଆର୍ ଯୁଗ୍ବାର୍କେ ପଡ଼୍ଲା ସେଥିର୍ ଗନେ ପାଠ୍ ପଢ଼ିଥିଲେ କାନ ସବୁ ପାଠ୍ ନେଇ ପଢ଼ିଥିଲେ କିଛି କରି ନେଇ ପାର କା'ଯେ ନିହାତି ଏଟିଏମ୍ ଏଟିଏମ୍ ଦେଇଛେ ଭଲ୍ ସୁବିଧା ସରକାର୍ ଏଟିଏମ୍ ଗୁଟେ ଦେଇଛେ କେତେ ଭଲ୍ ସୁବିଧା ହେଟା ଏକା ଆମେ ସେଟା ଭୁଲ୍ କରିଛୁ ପାଠ୍ ନେଇ ପଢ଼ବାର୍ ହେନ୍ତା ଆମର୍ ଭୁଲ୍ ଏଟିଏମ୍ ଗୁଟେ ଭଲ୍ ସୁବିଧା ବୁଝୁଛ ତ